ମୁଁ ସବୁବେଳେ ବହି କିଣିବା ପାଇଁ ଭୁବନେଶ୍ୱର ଯାଏ କାହିଁକି ନା ସେଇଠି ପୁସ୍ତକାଳୟରେ ଯେକୌଣସି ଆମେ ଯେଉଁ ବହିଟା ଖୋଜିବା ସେହି ବହିଟା ପାଇପାରିବା ସେମିତି ଶସ୍ତା ସେକେଣ୍ଡ ହ୍ୟାଣ୍ଡ ବହିର ବହି ଖାତା କିଣିଲେ ତ ତାର ଥାଏ ତା ପାଇଁ ପରସେଣ୍ଟ ଥାଏ ପଇଁତିରିଶ ପରସେଣ୍ଟ କି ଏତିକି ପରସେଣ୍ଟ ଥାଏ କଟା ହେବା ପାଇଁ ବହିରେ ସେମିତି ନାହିଁ ଯେ ଶସ୍ତା ସେକେଣ୍ଡ ହ୍ୟାଣ୍ଡ ବୋଲି